କେତେଗୁଡ଼ିଏ ଗ୍ରାମକୁ ନେଇକି ଆମର ଗୋଟିଏ ପଞ୍ଚାୟତକୁ ଗଠନ ହୋଇଥାଏ ଯେଉଁଥିରେ କି ସରପଞ୍ଚ ମୁଖ୍ୟ ସରପଞ୍ଚ ଆମର ସବୁ ସୁବିଧା ଅସୁବିଧା ବୁଝିଥାନ୍ତି ସବୁ ଗ୍ରାମର ସଡ଼କ ପାନୀୟଜଳ ସବୁ ଯୋଗାଇଥାନ୍ତି ପଞ୍ଚାୟତରେ ଆମକୁ ଚାଉଳ କିରୋସିନ ଗହମ ଇତ୍ୟାଦି ମିଳିଥାଏ ଯେଉଁଥିରେ କି ଗାଁର ସବୁ ଭଲ ହୋଇଥାଏ ଆଉ ଇନ୍ଦିରା ଆବାସ ଯୋଜନା ଭତ୍ତା କାର୍ଡ଼ ଇତ୍ୟାଦି ପଞ୍ଚାୟତ ଯୋଗାଇଥାଏ